ପଶୁପାଳନ ସମ୍ବନ୍ଧୀୟ କିଛି ସାଧାରଣ ନିୟମ ଏବଂ ଆଇନ ଗୁଡ଼ିକ ମଧ୍ୟ ଅଛି କୃଷିମାନଙ୍କୁ ଯେପରି ଆପଣଙ୍କ ପଶୁ କଲ୍ୟାଣ ଆଇନ୍ ପରିବେଶ ନିୟମ ଇତ୍ୟାଦି ପଶୁ ସହଯୋଗ ତୁମ ଇଚ୍ଛାରେ ରହିଛି ଯେପରିକି ପଶୁ କଲ୍ୟାଣ ଆଇନ ପରିବେଶ ନିୟମ ଇତ୍ୟାଦି ଇତ୍ୟାଦି ଇତ୍ୟାଦି ରହିଛି ଏ ସମ୍ପର୍କରେ ଆମେ ବହୁତ କିଛି ସୂଚନା ପାଉଥିବୁ କାଇଁକିନା ଆମର ଖବରକାଗଜରେ ରହିଛି ଟିଭିରେ ମଧ୍ୟ ଦେଉଛି ପଶୁପାଳନ କରିବା ନିହାତି ଆବଶ୍ୟକ ବା ନି ପଶୁପାଳନ କରିବାର ବିଭିନ୍ନ ବିଭିନ୍ନ ନିୟମ ଅଛି ବା ଆଇନକାନୁନ ବି ମଧ୍ୟ ରହିଅଛି ଯେପରିକି ଆମେ ଜଙ୍ଗଲରେ ମଧ୍ୟ ପଶିବୁ କୌଣସି ପଶୁକୁ ମାରି ପାରିବା ନାହିଁ କାହିଁକିନା ଆମେ ଜଙ୍ଗଲରେ ପଶି ପଶୁମାନଙ୍କୁ ମାରିଲେ ଆମକୁ ଆ ଜେଲ୍ ଯିବାକୁ ପଡ଼ିବ ସେହି ଅନୁଯାୟୀ ଆମେ ଆଇନ କାନୁନ ସବୁ ରହିଛି ସେଥିପାଇଁ କ'ଣ ହେଉଛି ନା ପଶୁପକ୍ଷୀମାନ କୌଣସିମାନଙ୍କୁ ମାରି ପାରିବ ନାହିଁ କୌଣସି ପଶୁପକ୍ଷୀମାନଙ୍କୁ ମାରିପାରିବ ନାହିଁ କି କିଛି କୌଣସି ଅତ୍ୟାଚାର କରିପାରିବ ନାହିଁ ଏହା ଅତ୍ୟାଚାର କରିବା ଦ୍ୱାରା ଆଇନ କାନୁନ ଦ୍ୱାରା ଏ ଆମକୁ ଜେଲ୍ ହେଇଯାଇ ହେଇପାରେ ସେ ସବୁ ଖବରକାଗଜ ଏବଂ ଟିଭିରେ ମଧ୍ୟ ନିଉଜ୍ରେ ମଧ୍ୟ ଦେଇଛି ଏହା ହେଉଛି ପଶୁପାଳନ ମଧ୍ୟରେ ବିବରଣୀ ବା ସମ୍ପର୍କ ଗୁଡ଼ିକ ସବୁ ରହିଛି